ଆଜ୍ଞା ଆପଣଙ୍କ ପାଖରେ ମାଛ କ'ଣ କ'ଣ ଅଛି କେଉଁ କେଉଁ ମାଛ ଅଛି କହିଲେ ଆଉ ଲୁଣି ମାଛ କ'ଣ ଅଛି ଓହୋ ଆଉ କେତେ ରେଟ୍ କେମିତି କ'ଣ ଅଛି ଦାମ୍ ତା'ର ଆଚ୍ଛା କେଉଁ କେଉଁ ମାଛ ଆପଣଙ୍କ ପାଖରେ ଏବେ ଅଛି ଏବେ ସବୁଯାକ ମାଛ ଅଛି ଯେଉଁ ଯେଉଁ ମାଛ ନା କହିଲେ ଏ ଗଡ଼ିଶା ଗୁଡ଼ାକ କିଏ ଖାଉଛି ଆମ ଘରେ ମାଧ୍ୟାନ୍ନ ଭୋଜନ ହେବ ତ ସେଥିପାଇଁ ନେଇଥାଆନ୍ତି କିଛି ମାଛ ଆଉ କେଉଁ ମାଛ ଭଲ ହେବ ଆପଣଙ୍କଠାରୁ ଥରେ ନେଇଥିଲି ଯେ ସେ ମାଛ ଗୁଡ଼ାକ ପଚା ପଡ଼ିଲା ତ ସେ ମାଛ ନେଇକି କ'ଣ କରିବି ଆଉ କାହା ଦୋକାନର ମାଛ ଆପଣଙ୍କ ପାଖରୁ ତ ମୁଁ ସବୁବେଳେ ନିଏ ନାଁ ନାଁ ଆପଣଙ୍କ ରୁ ମୁଁ ପରା ନେଇଥିଲି ଆମ ଘରକୁ ବହୁତ କୁଣିଆ ଆସିଥିଲେ ମୁଁ ଥରେ ମାଛ ନେଇଥିଲି ପଚା ପଡ଼ିଲା ଏଥରକ ବି ସେମିତି ବହୁତ ଲୋକ ଆସନ୍ତି ମାଧ୍ୟାନ୍ନ ଭୋଜନ ପାଇଁ ଦଶ କୋଡ଼ିଏ କିଲୋ ଖଣ୍ଡେ ମାଛ ଦରକାର ଆଉ ମୁଁ ସେଇଥିପାଇଁ ଆପଣଙ୍କୁ ଦେଖିବା ଆଉଥରେ ଦେଖି କେମିତି ମାଛ ଦେଉଛନ୍ତି ଆପଣ ଟିକିଏ ଭଲ ମାଛ ଦେଖିକି ରଖିବେ ଆଉ ଆପଣ ରୋହି କିଲୋ କେତେ ନେଉଛନ୍ତି ଆଉ ଚିଙ୍ଗୁଡ଼ି ଆପଣ ତ ବେଶୀ ଦାମ୍ କହୁଛନ୍ତି ସବୁ ଦୋକାନ ଅପେକ୍ଷା ଆଉ ଆପଣ ବୁଲା ବିକାଳୀଠାରୁ ବି ବେଶୀ ଦାମ୍ କହୁଛନ୍ତି ବୁଲା ବିକାଳୀ ଯେତିକି ଟଙ୍କା କହୁଛନ୍ତି ଆପଣ ଯଦି ସେତିକି ଟଙ୍କା କହିବେ ଆମେ କେମିତି ମାଛ ନେବୁ କହିଲେ ହଁ ସବୁଦିନ ଆସୁଛନ୍ତି ପରା ତାଙ୍କୁ କହିଲେ ସେ ଆଣିକି ଦେଇଦେଇ କି ଯାଉଛନ୍ତି ଆଉ ଗୋଦାମକୁ ଆମେ କାହିଁ ଯିବୁ ଯଦି ବୁଲା ବିକାଳୀ ଯେତିକି ଟଙ୍କାରେ ଦେବେ ଆପଣ ଯଦି ସେତିକି ଟଙ୍କାରେ ଦେବେ ଆମେ ଗୋଦାମକୁ ଆଉ କାହିଁକି ଯିବୁ ନା ମ ମୁଁ କହିଲି ଆପଣଙ୍କ ମାଛଟା ଟିକିଏ ସମସ୍ତେ ଭଲ କହିଲେ ଯେ ଭଲ ହେବ ତିରିଶ କିଲୋ ଖଣ୍ଡେ ମାଛ ସେ ବୁଲା ବିକାଳୀ କ'ଣ ତିରିଶ କିଲୋ ଖଣ୍ଡେ ମାଛ ରଖିଛି ସେଇଥିପାଇଁ ପରା ଆପଣଙ୍କୁ କଲ୍ କରିଛି ନେବି ବୋଲି ହଁ ଠିକ୍ ଅଛି ଟିକିଏ ଭଲ ମାଛ ଟିକିଏ ଦେଖିକି କୋଡ଼ିଏ ତିରିଶ କିଲୋ ଖଣ୍ଡେ ରଖିଥାନ୍ତୁ ମୁଁ ଗଲେ ଆଣିବି ଆପଣଙ୍କ ଦୋକାନ କେତେଟାରୁ କେତେଟା ଖୋଲା ରହୁଛି ଆରେ ମୁଁ ତ ଯାଇପାରିବିନି ମୋର ଗୋଟିଏ କାମ ଅଛି ଆମର ଗୋଟିଏ ପିଲା ପଠେଇ ଦେଲେ ଚଳିବ ହେଉ ଠିକ୍ ଅଛି ଆପଣ ତାକୁ ପଇସା ମାଗିବେନି ମୁଁ ଗଲେ ପଇସାଟା ଦେବି ଆପଣଙ୍କୁ ହେଉ ଦେଖିବା ମୁଁ ଗଲେ ଦେଖିବି ଯଦି କ୍ୟାଶ୍ ଥିବ କ୍ୟାଶ୍ ଦେଇଦେବି ନହେଲେ ଫୋନ୍ ପେ'ରେ ପଠେଇଦେବି ଆପଣଙ୍କୁ ଆଉ ନାଇଁ ସେଇଟା ତ ଠିକ୍ ଅଛି କିନ୍ତୁ ଶୁଣନାହାନ୍ତି ଟିକିଏ ନାଆକୁ ଆମକୁ ବାହାରୁ ଟିକିଏ କୁଣିଆ ଆସୁଛନ୍ତି ତ ଟିକିଏ ଭଲ ସ୍ୱାଦ ଥିବା ମାଛ ଦେବେ ଚିଙ୍ଗୁଡ଼ି ଦି କିଲୋ ଖଣ୍ଡେ ତା' ଦେହରେ ଦେଇଥିବେ ଆଉ କଙ୍କଡ଼ା ରେଟ୍ କେତେ ଅଛି କାଇଁ ନବୁନୁ ଆମର ସବୁବେଳେ ଆପଣଙ୍କଠାରୁ ମାଛ ନେଉଛୁ କଙ୍କଡ଼ା କାଇଁ ନବୁନୁ ନାଁ ନାଁ ରେଟ୍ ହେଉ ପଛେ କହୁନାହାନ୍ତି ଘରକୁ ବନ୍ଧୁ ଆସିଛନ୍ତି କଙ୍କଡ଼ା ନେବାରେ କ'ଣ ଅଛି ହେଉ ଠିକ୍ ଅଛି ହଜାର ଟଙ୍କା ହେଉ କଙ୍କଡ଼ା ଦୁଇ କିଲୋ ଖଣ୍ଡେ ରଖିଥିବେ ତାହେଲେ ମାଛରୁ ଟିକିଏ କମେଇଦେବେ କଙ୍କଡ଼ାଟା ଅଧିକ ରଖିଥିବେ ଆଉ ଆଜ୍ଞା ଆଜ୍ଞା ଆଉ ମାଛ ପନ୍ଦର କିଲୋ କରିଦେବେ ଚିଙ୍ଗୁଡ଼ି ଦୁଇ କିଲୋ ଦେଇଦେବେ ଆଉ ମାଛ ଦୁଇ କିଲୋ ଦେଇଦେବେ କଙ୍କଡ଼ା ଦୁଇ କିଲୋ ଦେଇଦେବେ ହଁ ଏବେ କାଢ଼ିକି ରଖିଦେଇଥାନ୍ତୁ ମୁଁ ଅଧଘଣ୍ଟା ଭିତରେ ଗୋଟିଏ ପିଲା ପଠାଉଛି କାଟିକି ଆପଣ ରେଡ଼ି କରି ତାକୁ ରଖିଥାନ୍ତୁ ନାଇଁ ମୁଁ ଗଲେ ପଇସା ଦେବି ମୁଁ ପା ନାହିଁ ଘରେ ସେଇଥିପାଇଁ ଆପଣଙ୍କୁ କହିଲି ମୁଁ ଗଲେ ପଇସା ଦେବି ହେଉ ଠିକ୍ ଅଛି ହେଉ ରଖୁଛି